ଟେକ୍ନୋଲୋଜି ଏବଂ ଇଣ୍ଟରନେଟ୍ ବୃଦ୍ଧି ସହିତ ଓଡ଼ିଆ ଭାଷାର ବ୍ୟବହାର ବଦଳି ଯାଇଛି ଯେପରିକି ପୂର୍ବେ ସମସ୍ତେ ସଂସ୍କୃତ ଭାଷାରେ କଥାବାର୍ତ୍ତା ହଉଥିଲେ ତା'ପରେ ପରେ ସବୁ ଭାଷା ଆସିଛି ଯେପରିକି ଓଡ଼ିଆ ଆଜିକାଲି ସମସ୍ତେ ଓଡ଼ିଆ ଭାଷା ବ୍ୟବହାର କରୁନାହାନ୍ତି କାରଣ ଆମ ଭାରତରେ ଏକ ଦ୍ୱନ୍ଦ ରହିଯାଇଛି ଆମ ଭାରତରେ ବିଦେଶୀ ଭାଷା ରହିଯାଇଛି ବିଦେଶୀ ଭାଷା ରହିବାରୁ ଆମେ ସମସ୍ତେ ଆମ ନିଜ ଭାଷାକୁ ବ୍ୟବହାର କରିପାରୁନାହୁଁ ଆମକୁ ବିଦେଶୀ ଭାଷା ସହଜରେ ବୁଝି ହଉନଥିବାରୁ ଆମେ ସ ସମସ୍ତେ ଜ୍ଞାନ ଆହରଣ କରିପାରୁନାହୁଁ ଯେମିତିକି ଗୋଟିଏ କୃଷି ଆଖି ଥାଉ ଥାଉ ଅନ୍ଧ ଯଦି ତାଙ୍କ ଘରେ ଗୋଟିଏ ଇଂରାଜୀ ବହି ତାହା ଚାଷ ବିଷୟରେ ଲେଖା ହେଇଥାଏ କିନ୍ତୁ ସେ ଦେଖି ମଧ୍ୟ ତାହାକୁ ପଢ଼ି ପାରିନଥାଏ ଯଦି ତାହା ଓଡ଼ିଆରେ ଲେଖା ହେଇଥାନ୍ତା ତେବେ ସେ ପଢ଼ିକି ଜ୍ଞାନ ଅର୍ଜନ କରି ତା ଚାଷ କାମରେ ଲଗାଇ ପାରିଥାନ୍ତା ତେଣୁ ଯଦି ଆମ ଭାରତରେ ମଧ୍ୟ ଓଡ଼ିଆ ଭାଷାକୁ ଆଗ୍ରହ ଦେଲେ ଓଡ଼ିଆ ଭାଷା ମଧ୍ୟ ଆଗକୁ ବଢ଼ିଥାନ୍ତା ଏବଂ ସମସ୍ତେ କିଏ ଆଉ ଆଖି ଥାଉ ଥାଉ ଅନ୍ଧ ହେଇନଥାନ୍ତେ ସମସ୍ତେ ଜ୍ଞାନୀ ହେଇଥାନ୍ତେ ସେପରି ଓଡ଼ିଆ ଭାଷା ବଦଳି ଯାଇଛି ଓଡ଼ିଆ ଭାଷାର ସମସ୍ତେ ବ୍ୟବହାର କରୁନାହାନ୍ତି ଆସ୍ତେ ଆସ୍ତେ ତାହା ଭାରତରେ ଲୋପ ପାଇବାକୁ ଯାଉଛି କେବଳ ଓଡ଼ିଶା ହି ଏକ ରାଜ୍ୟ ସେଠାରେ ସମସ୍ତେ ଓଡ଼ିଆ ଭାଷାରେ କଥା ହଉଛନ୍ତି